ନିଶ୍ଚିତ ଭାବେ ଓଡ଼ିଶା ପାଇଁ ଦୁଇଟି ଧାର୍ମିକ ଗ୍ରନ୍ଥ ରାମାୟଣ ଏବଂ ମହାଭାରତ ମାନ୍ୟତା ବହନ କରେ ତନ୍ମଧ୍ୟରେ ବାଇବେଲ୍ ଏବଂ ମନବୋଧ ଚଉତିଶା ଆମ ଓଡ଼ିଶା ଭାଷା ସାହିତ୍ୟ ଗ୍ରନ୍ଥ ଏବଂ ସାବିତ୍ରୀ ବ୍ରତ ଓଡ଼ିଶା କିମ୍ବଦନ୍ତୀ ଭାଷା ସାହିତ୍ୟର ଅନ୍ୟତମ ସାବିତ୍ରୀ ବ୍ରତ